ଭାରତର ସରକାରୀ ଭାଷା ହେଉଛି ହିନ୍ଦୀ ଓ ଇଂରାଜୀ ଏହି ଭାଷାରେ ସମସ୍ତ କାର୍ଯ୍ୟ ଓ କାଗଜପତ୍ର ପ୍ରସ୍ତୁତି ହୋଇଥାଏ ଏହିସବୁ ବ୍ୟତୀତ ବିଭିନ୍ନ ରାଜ୍ୟର ଭାଷା ଯେପରି ଓଡ଼ିଆ ବଙ୍ଗାଳୀ ମରାଠୀ ଭୋଜପୁରି ଆସାମୀ ଇତ୍ୟାଦିକୁ ସାଧାରଣ କଥିତ ଭାଷା ଭାବରେ ପ୍ରଚଳିତ ହୋଇଥାଏ ଦେଶରେ ଭାଷାଗତ ବିବିଧତା ମଧ୍ୟରୁ ଏକତା ରହିଛି ବିଭିନ୍ନ ଅଞ୍ଚଳର ବା ରାଜ୍ୟର ଲୋକମାନେ ପରସ୍ପର ଭାଷାକୁ ସମ୍ମାନ ଓ ଦେଖାଇଥାନ୍ତି ଏବଂ ଜଣେ ଅନ୍ୟଜଣର ଭାଷା ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ ମଧ୍ୟ କରିଥାଆନ୍ତି